ସୋନପଡ଼ି ଜିଲ୍ଲାରେ ପ୍ରାକୃତିକ ସମ୍ପଦ ହେଉଛିି ଜଳ ଜଙ୍ଗଲ ଖଣିଜ ପଦାର୍ଥ ପ୍ରଦୂଷଣ ଜଙ୍ଗଲଟା ହେଉଛି ଆଗ କାଳରୁ ବହୁତ ଜଙ୍ଗଲ ଥିବାରୁ ଏବେ ଜଙ୍ଗଲ କାଟି ଲୋକମାନେ କୋଠାବାଡ଼ି ନର୍ସିଂ ହୋମ୍ ଇତ୍ୟାଦି ତିଆରି କରିଦେଇଛନ୍ତି ଯଦ୍ୱାରା ଜଙ୍ଗଲ ନଷ୍ଟ ହୋଇଯାଉଛି ଜଳ ପ୍ରଦୂଷଣ ହେଉଛି ଆମ ନାଳ ନର୍ଦ୍ଦମାର ପାଣି ହସ୍ପିଟାଲର ଆଉ ଡ୍ରେନ ପାଣି ସବୁ ଯାଇ ନଦୀରେ ପଡ଼ିବା ଦ୍ୱାରା ନଦୀ ପାଣି ପ୍ରଦୂଷିତ ହେଉଛି ଖଣିଜ ପଦାର୍ଥ ବହୁ ମାତ୍ରାରେ ଲୋପ ପାଇଗଲାଣି ଆଉ ଗାଡ଼ି ମଟର ଗାଡ଼ି ମଟର ଯିବା ଦ୍ୱାରା ବାୟୁ ପ୍ରଦୂଷଣ ହେଉଛି